ଆମ ଅଞ୍ଚଳରେ ଗୋଟିଏ ଗୋବରା ଗୋବର ଠାରେ ଗୋବର ସ୍ଥାନରେ ଗୋଟେ ରୋଷେଇ ପ୍ରଶିକ୍ଷଣ ଉପସ୍ଥିତ ରହିଛି ଯେଉଁଠାରେ ଆମେ ପ୍ରଶିକ୍ଷଣ ନେଉଛୁ ଆଉ ରୋଷେଇର ବହୁତ ଭଲ ଜିନିଷ ଗୁଡ଼ାକ ଶିଖାଯାଉଛି ଯେଗୁଡ଼ାକ ଆମେ ଘରେ ବି ଶିଖିନଥିବୁ ସେଗୁଡ଼ାକ ଆମେ ଏଇଠି ଶିଖୁଛୁ ନୂତନ ନୂତନ ଏ ଆଇଟମ୍ ଶିଖୁ ମାନେ ନୂତନ ନୂତନ ପ୍ରକାରର ରୋଷେଇ ଶିଖାନ୍ତି ଆମକୁ ବହୁତ ଭଲ ଭାବରେ ପ୍ରଶିକ୍ଷଣ ଦିଅନ୍ତି ଯେମିତିକି ଚିକେନ୍ ଚିକେନ୍ ତ ବହୁତ ବିଭିନ୍ନ ପ୍ରକାରର ବିଭିନ୍ନ ପ୍ରକାରର ଆଇଟମ୍ ଶିଖାନ୍ତି ଆଉ ମଟନ୍ର ବି ସେମିତି ମାନେ ବହୁତ ଜିନିଷ ଆମକୁ ଶିଖାନ୍ତି ରୋଷେଇ ଯାହା ଆମେ ଘରେ ବି ଶିଖିପାରୁନୁ ସାଧାରଣ ରୋଷେଇ ଗୁଡ଼ାକ ଆମେ ଘରେ ରୋଷେଇ କରୁ ଏଇଠି ଏହି ଅନୁଷ୍ଠାନରେ ଆମେ ବହୁତ ଭଲ ଭଲ ରୋଷେଇ ଶିଖୁ ଆଉ ବହୁତ ସୁସ୍ୱାଦୁ ଖାଦ୍ୟ ମଧ୍ୟ ବନେଇପାରୁ ଯଦ୍ୱାରା ଆମେ ଆମର ପ୍ରଶିକ୍ଷଣ ବହୁତ ଭଲ ଭାବରେ ରହୁଛି ଆମେ ଭଲ ରୋଷେଇ ଶିଖିପାରୁଛୁ ଆମ ଘରେ ବି ବହୁତ ପ୍ରଶଂସା ପାଉଛୁ ଏଇ ରୋଷେଇକୁ ନେଇକି ଆଉ ଆମେ ଆମକୁ ବି ଭଲ ରୋଷେଇ କରିପାରିବୁ ବୋଲି ଆମେ ବହୁତ ଚେଷ୍ଟା ବି କରୁଛୁ ଯେହେତୁ ଆମ ଅନୁଷ୍ଠାନରେ ବହୁତ ଭଲ ରୋଷେଇ ପ୍ରଶିକ୍ଷଣ ଦିଆଯାଏ ଆମର ଶିକ୍ଷକମାନେ ବହୁତ ଭଲ ଭାବରେ ପ୍ରଶିକ୍ଷଣ ଦିଅନ୍ତି ଓ ଆମେ ଯଦି କିଛି ଭୁଲ୍ କରିଦେଉଛୁ ତ ସେମାନେ ଆମ ରୋଷେଇ ସୁଧାରନ୍ତି ଏ ଏଇ ଜିନିଷ ଜାଗାରେ ଏଇ ଜିନିଷ ଦିଅ ରୋଷେଇର ସ୍ୱାଦ ବଢ଼ିବ ଏ ସେଇ ଏଇସବୁ ଲୋକମାନେ ସବୁ ଜିନିଷର ଯେମିତିକି ଚାଇନା ସଲଟ୍ର ବ୍ୟବହାର ଭିନେଗାର୍ ବ୍ୟବହାର ସବୁ ଜିନିଷ ଆମକୁ ଶିଖାନ୍ତି ସେ ଯେ ଯାହାଦ୍ୱାରା ଆମର ରୋଷେଇ ବି ଭଲ ହେଉଛି ଆମ ଘରେ ବି ଆମକୁ ବହୁତ ଖୁସି ହେଉଛନ୍ତି ବାପା ମାଆ ମାନେ ରୋଷେଇ ଖାଇବା ସ୍ୱାଦ ସୁସ୍ଵାଦ ଖାଦ୍ୟ ବନେଇବା ଦ୍ୱାରା ସେମାନେ ଖାଇକି ବହୁତ ଖୁସି ହୁଅନ୍ତି